ହଁ ମୁଁ ସୋସିଆଲ୍ ମିଡ଼ିଆରେ ଫୋଟୋ ଅପ୍ଲୋଡ଼୍ କରେ ଯେମିତି ମୋ ଫୋନ୍ରେ ହ୍ଵାଟ୍ସପ୍ ଫେସ୍ବୁକ୍ ଇନ୍ଷ୍ଟାଗ୍ରାମ୍ ଇତ୍ୟାଦିରେ ମୁଁ ଫୋଟୋ ପୋଷ୍ଟ୍ କରେ ମୋ ପିଲାର ମୋ ସ୍ୱାମୀଙ୍କର ମୋ ନଣନ୍ଦମାନଙ୍କର ଶାଶୁ ଘର ସମସ୍ତଙ୍କର ଫୋଟୋ ସେ ଫୋଟୋ ଅପ୍ଲୋଡ଼୍ କରେ ସମସ୍ତେ ଦେଖିକି ବହୁତ ଖୁସି ହୁଅନ୍ତି ମୋତେ ବହୁତ ଲାଇକ୍ ବି କରନ୍ତି ଆମେ ବାହାଘର ଯାଇକି ଫୋଟୋ ବାହାଘର ଯାଇକି ସେଠି ସେଲ୍ଫି ନେଇକି ଫୋଟୋ ସବୁ ପୋଷ୍ଟ୍ କରୁ ଇନ୍ଷ୍ଟାଗ୍ରାମ୍ରେ ଫୋଟୋ ଛାଡ଼ୁ ସେଠି ସମସ୍ତେ ଦେଖିକି ଲାଇକ୍ କଲେ ବହୁତ ଖୁସି ଲାଗେ ଫେସ୍ବୁକ୍ରେ ମଧ୍ୟ ଫୋଟୋ ଛାଡ଼ିଲେ ସମସ୍ତେ ଲାଇକ୍ କଲେ ବହୁତ ଖୁସି ଲାଗେ ହ୍ଵାଟ୍ସପ୍ରେ ଷ୍ଟାଟସ୍ ତ ସମସ୍ତେ ଦେଖନ୍ତି ଦେଖିକି ବହୁତ ପ୍ରଶଂସା ମଧ୍ୟ କରନ୍ତି ମୋ ପିଲା ମୋ ଛୁଆ ବହୁତ ଖୁସି ହୁଏ ସେସବୁ ଦେଖିଲେ ମୋ ଛୁଆ ବି ବହୁତ ସେଲ୍ଫି ଫୋଟୋ ଉଠେଇକି ଫୋଟୋ ଛାଡ଼େ ସବୁ ପ୍ରାୟତଃ ସବୁଦିନ ଆମେ ଫୋଟୋ ଉଠେଇକି ମୋବାଇଲ୍ରେ ଛାଡ଼ୁ ସମସ୍ତେ